ବାଇକ୍ ଚଲାବାର୍ଟା ଗୁଟେ ଆଗ୍ରହ ଶାରୀରିକ୍ ପରିଶ୍ରମ୍ ବି ଆଏ ଆଉ ଲମ୍ବା ଗାଡ଼ି ଚଲାଲା ବେଲ୍କେ ମାନସିକ୍ ଦୁର୍ବଳତା ମାନେ ବି ଷ୍ଟାର୍ଟ୍ ହେସି ଯେନ୍ତାକି ଗାଡ଼ି ତ ଚଲଉଥିସୁଁ କିନ୍ତୁ ମନ୍ ଅନ୍ୟ ଆଡ଼େ ପଲେଇ ଯାଇସି ଖୋଲା ଆଖିରେ ସପନ୍ ବି ଆସି ତ ମୁଇଁ କାହାକେ ଗାଡ଼ି ଚଲାବାର୍ ଲାଗି ପ୍ରୋତ୍ସାହିତ୍ ନେଇ କରିପାରେ କାରଣ ସେଥିରେ ଲୋକଙ୍କର୍ ଜୀବନ୍ ଜିବାର୍ ବହୁତ୍ ସମ୍ଭାବନା ଅଛେ ହଁ କିନ୍ତୁ ଶରୀର୍ରେ ଯଦି ତାକତ୍ ନାଇଁନ ମନ୍ରେ ଉତ୍ସାହ ଉତ୍ସାହ ନେଇନ ବୋଲେ ଗାଡ଼ି ନି ଚଲେଇ ପାରେ କିହିି ବି ଆଉ ଗାଡ଼ି ଚଲାଲା ବେଲେ ଏଡ୍ରିନାଲିନ୍ ରସ ତ ନିହାତି ଭାବେ ବାହାର୍ସି କାରଣ୍ ହେତ୍କି ବେଗ ଆଉ ମନ୍ ଭିତରର୍ ଡର୍କେ ଆମେ ନା ତ କାବୁ ନି କରିପାରୁ ଏଡ୍ରିନାଲିନ୍ ହିଁ ସେ ରସଏ ଯେକି ଆମ୍କୁ ଉତ୍ସାହିତ୍ ବି କର୍ସି ଆର୍ ଡର୍ରୁ ଆଗ୍କେ ବି ବଢ଼ାସି ସାହସ୍ ଦେସି